ଆମେ ଆମ ଘରେ ଗ୍ରାଇଣ୍ଡର୍ ମିକ୍ସର ଗ୍ୟାସ୍ ସିଲିଣ୍ଡର୍ ଓ ଓଭେନ୍ ସବୁ ଜିନିଷ ଅଛି ଗ୍ରାଇଣ୍ଡର୍ ନଥିଲେ ଆମେ ମାନେ ମସଲା ବାଟି ପାରିବୁନି ଆଉ ବିରି ବାଟି ପାରିବୁନି ମି ମିକ୍ସଚର୍ ନଥିଲେ ଆମେ ଜୁସ୍ ବନେଇ ପାରିବୁନି ଓ ଓଭେନ୍ରେ ଆମେ କେକ୍ ବନେଇ ବନେଇ ପାରିବୁନୁ ଖାଇବା ଗରମ କରିପାରିବୁନୁ ନଥିଲେ ରୋଷେଇ କରିପାରିବୁନୁ ନାହିଁ କୋଉ କୋଉ ଜିନିଷ ନଥିଲେ ଆମେମାନେ କିଛି କରିପାରିବୁନୁ ଆଜି କାଲି ଆଜିିକାଲି କୋ କୋଉ ଜିନିଷ ନଥିଲେ ଆମେ ଚଳିପାରିବୁନୁ